ଆମର ଉତ୍ପତ୍ତି ଯେପରି ହେଲା ଆମର ଐତିହାସିକ ହେଉଛି ପ୍ରଥମେ ଆମେ ଜୀବନଯାପନ ଜଙ୍ଗଲରେ କରୁଥିଲେ ଏବଂ ଏବଂ କଞ୍ଚା ମାଂସ ଏସବୁ ଖାଇକି ବଞ୍ଚୁଥିଲେ ଗଛର ଫଳ ମୂଳ ଏସବୁ ଯାଇ ଖାଇକି ବଞ୍ଚୁଥିଲେ ଏବଂ ଆମର ଯେଉଁ ପୂର୍ବଜ ଯେଉଁମାନେ ଥିଲେ ଆମେ କହୁଛନ୍ତିକି ଆମେ ମାଙ୍କଡ଼ମାନଙ୍କଠାରୁ ଆମଙ୍କର ଜନ୍ମ ମଣିଷର ରିଭୋଲ୍ୟୁସନ୍ ହୋଇକି ମଣିଷର ଜନ୍ମ ହୋଇଛି ଏବଂ ଆମେ ସେ କଞ୍ଚା ମାଂସ ଖାଉଥିଲେ ତା'ପରେ ପୋଡ଼େଇକି ଖାଇଲେ ଏସବୁ ଆମର ପ୍ରାଚୀନର କାହାଣୀମାନେ ଏବଂ ପୁରାଣର କଥା କହିବାକୁ ଗଲେ ଆମେ ପୁରାଣରେ ଆମେ ପଢ଼ିଛେ କିି ଯୋଉ ରାମ ଯାଇଥିଲେ ବନବାସ ଏବଂ ସୀତାଙ୍କୁ ଧରିକି ସେଇଠି ଲଙ୍କାରେ ରାବଣକୁ ନିହତ କରିକି ସୀତାଙ୍କୁ ସେଠାରୁ ଉଦ୍ଧାର କରିଥିଲେ